ମୁଁ ଜଣେ କୃଷିବନ୍ଦୀ ଏରିଆର ପିଲା ଆମ ଏପଟେ ଚାଷବାସ ପ୍ରତି ବେଶି ଗୁରୁତ୍ୱ ଦିଆଯାଏ ଆମ ଚାଷୀ ଭାଇମାନେ ମୁଖ୍ୟତଃ ବିଲବାଡ଼ିରେ କାମ କରିବା ପସନ୍ଦ କରନ୍ତି କିନ୍ତୁ ସେମାନଙ୍କର ସେଥିରେ ପାରିବାରିକ ରୋଜଗାର ପୂରଣ ହେଇ ପାରୁନାହିଁ ସେମାନଙ୍କ ମଧ୍ୟରୁ କିଛିଜଣ ହାଟ ମାନଙ୍କରେ ବାରିକି ବାରି ଯାଇକି ପରିବା ପତ୍ର ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାନ୍ତି ଏବଂ କିଛି ଜଣଙ୍କର ନି ନିମାପଡ଼ା ଡେ ମାର୍କେଟରେ ସେମାନଙ୍କ ନିତିଦିନିଆ ପରିବା ମାର୍କେଟରେ ବେପାର କରନ୍ତି ତ ସେମାନଙ୍କର ସେଥିରେ ଗୁଜୁରାଣ ମେଣ୍ଟିଯାଏ

ପରିବା ସହିତ ଡା ଗାଁ ଗହଳି ମାନଙ୍କରେ ଡାଲି ଚାଉଳ ମଧ୍ୟ ଦୋକନରେ ରଖିପାରିବେ ଯାହାଦ୍ୱାରା ସେମାନେ ଗାଁ ଗହଳିମାନଙ୍କରେ ଦୋକାନ କଲେ ନିଜ ବ୍ୟବସାୟ ଉପରେ ଧ୍ୟାନ ଦେବା ସହିତ ଚାଷ ଉପରେ ମଧ୍ୟ ଧ୍ୟାନ ଦେଇପାରିବେ ସକାଳେ କି କିଛି ସମୟ ବିଲରେ କାମ କରି ଆସି ଦୋକନ ଖୋଲିବେ ଖରା ଟାଇମଟା ତା'ପରେ ସନ୍ଧ୍ୟା ବେଳକୁ କାମ ସାରି ପୁଣି ଆସି ସ ରାତିରେ ଦୋକନ ଖୋଲିବେ ଏହାଦ୍ୱାରା ଚାଷୀମାନେ ଦୁଇଆଡ଼ୁ ପଇସା ପାଇ ପାରିବେ କେବଳ ଚାଷରେ ତାଙ୍କୁ ଲାଭ ମିଳିଲାନି ସେଥିପାଇଁ